କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ଥାନୀୟ ସରକାରଙ୍କର ପ୍ରଭାବ ବହୁତ ଭଲ ଅଛି ଆମ ଜିଲ୍ଲାରେ ଲୋକମାନଙ୍କର ଭୋଟ୍ ଦେବାର ଅବଦାନ ବହୁତ ଭଲ ରହିଅଛି ସରକାରଙ୍କ ଦ୍ୱାରା ଯୋଗାଯାଉଥିବା ଯୋଗେଇ ଦିଆଯାଉଥିବା ସବୁ ସୁବିଧା ସୁଯୋଗର ଲାଭ କରିପାରୁଛନ୍ତି ଆମର କେନ୍ଦ୍ରାପଡ଼ାବାସୀମାନେ ଏବଂ ଇଲେକ୍ସନ୍ କମିସନରଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା କାର୍ଯ୍ୟ ସୁଚାରୁରୂପେ ପାଳନ କରାଯାଉଅଛି ଏବଂ ତାହା ସହିତ ଆମର ଜାତୀୟ ସ୍ତରରେ ଆମର ସରକାରଙ୍କର ଦ୍ଵାରା ବହୁତ ଆମେ ଲାଭବାନ ହେଇପାରୁଅଛୁ